ହ୍ୟାଲୋ କ'ଣ କରୁଥିଲ

ତୁମ ଦେହ ଭଲ ଅଛି ହଁ ଭଲ ଅଛି ଆଉ ଯେଉଁ ସେ ହଷ୍ଟେଲରେ କେମିତି ଲାଗୁଛି

ଆଉ କେତେ ଜଣ ସାଙ୍ଗ ଫାଙ୍ଗ ସବୁ ଯୋଗାଡ଼ିଲେଣି ଆଉ ନା ସାଙ୍ଗ ହେଲଣି ନା ନାହିଁ ମିଶିନ କାହା ସହିତ ଆଉ ମୁଁ କ'ଣ ପାଇଁ ଫୋନ କରିଥିଲି ୟେ ତ ଅଛନ୍ତି ଦାଦା ତ ଯାଇଛନ୍ତି ଆସିନାହାନ୍ତି ବାହାରକୁ ଯାଇଛନ୍ତି ଆଉ ଛୁଆ ସବୁ ଭଲରେ ସବୁ ଶୋଇଛନ୍ତି ହଁ ଭଲ ଅଛନ୍ତି ହଁ ଭଲ ଅଛନ୍ତି ହଁ ସମସ୍ତେ ଭଲ ଅଛନ୍ତି ଭଲ ଅଛନ୍ତି ତୁମେ ତ କେବେ ଫୋନ କରିବୁନା ମୁଁ କଲି ବୋଲିକି ପଚାରି ଦେଲ

ନାହିଁ ମ ଏମିତି ହଁ ହଁ ଆଉ ମୁଁ ଫୋନ କରିଥିଲି କ'ଣ ପାଇଁ କି ତୁମେ ତ କପିଳାସ ଯାଇଥିଲ ଥରେ ଦୁଇଥର ବୁଲିବା ପାଇଁ ଆଉ ମୁଁ ଜମାରୁ ଯାଇନି ମୁଁ ସେଇଥିପାଇଁ ତୁମକୁ ଫୋନ କଲି ଆସିବ ଯିବା ଯଦି ଯିବା ସେ ଯେଉଁ ଶିବ ସେଠି ପରା ଶିବମନ୍ଦିର ସେହି ସେହି ସେଠି କ'ଣ କେମିତି ବ୍ୟବସ୍ଥା କ'ଣ ଭଲ ଜାଗା

ସେ ଯେଉଁ ପାହାଡ଼ ଉପରକୁ ସେହି ମନ୍ଦିର ପାଖକୁ ଯିବା ପାଇଁ ସେ ପାହାଚ ପଟରୁ ଯିବା ଆଉ ଏଇଠୁ ଏପଟରୁ ଧର ଆମେ ଗାଡ଼ି ନେଇକି ଯିବା କ'ଣ ପାହାଡ଼ ଉପରକୁ ଆମ ଗାଡ଼ି ଯାଇପାରିବ ନପାରିବ ଗାଡ଼ି ହୁଁ ହଁ ହଁ ହଁ ହଁ ଆଉ ସେଠି କେମିତି ଏହି ଘର ପାଖରେ ଜଣଙ୍କ ଗାଡ଼ି ବୁଝିଛି ଆଉ ଏ ସେମିତି କାହିଁକି ସେ କିଛି କହିନି ନେବ କ'ଣ ଯାହା ତୁମେ ଫ୍ରି ଅଛ କେଉଁ ଦିନ କହୁନ ଆଉ ସୋମବାର ଦିନ ଯିବା ଖାଲି କ'ଣ ସାଇ ମ ଏ ସେଇଠିକି ଯିବା ଆଉ କପିଳାସ ଆଉ ଯେଉଁ ସାଇମନ୍ଦିର ଆଉ ହଁ ଆଉ ଧର ସେହି ଘରୁ କ'ଣ ଖାଇବା ନେଇକି ଯିବା ନା ନାହିଁ ସେମିତି ସୁବିଧା ଅଛି

ଆଉ ଭୋଗ ଜିନିଷ ସବୁ ଘରୁ ନେବା

ହଁ ଆଉ ରେଟ୍ କ'ଣ କେମିତି ସେଠି ତ ଅଧିକ ଥିବ ଆମର ଯଦି ଏଇଠୁ ଭୋଗ ନେବା କ'ଣ ସେଠି ଲଗାଇବେନି ଲଗାଇବେ ନା ହଁ ଆମେ ଏଇଠୁ କାହିଁକି ଆମର ଭଲ ଏଠୁ ନିଜେ କିଣିକି ନ ନେବା ସେଠି କାହିଁକି କିଣିକି ଅଧିକ ପଇସାରେ କିଣିବା ହଁ ଏଇଟା ନୁହେଁ ସେ ଆଜି ହେଲା କି ବାର ଶନିବାର କାଲି ତୁମେ ଆସିବ ନା ମୁଁ ପଠାଇବି ତାଙ୍କୁ ନା ନାହିଁ ତୁମେ ଆସିବ ହେଉ ମୋତେ ଫୋନ କରିବ ସୋମବାର ସକାଳୁ ଯିବା କାଲି ସେହି ହିସାବରେ ଆସିକି ପହଞ୍ଚିବ ଆଉ ଯଦି ନ ପହଞ୍ଚିଲ ହଉ ହଉ ରଖୁଛି ପଢ଼ାପଢ଼ିରେ ମନ ଦେଉଥିବ ହଁ